ହଁ ଏ ଗତ ବୁଧବାର ଦିନ ଆମେ ଘାଇରେ ମାଛ ଧରୁଥିଲୁ ଜାଲ ଫିଙ୍ଗିକି ପ୍ରଥମେ ପ୍ରଥମେ ତ ସାନ ମାଛ ଗୁଡ଼ା ଲାଗିଲା ମନ ବହୁତ ଖରାପ ଥିଲା ଭାବୁଥିଲୁ ଆଜି ବେଶୀ ମାଛ ମିଳିବ ନାହିଁ ସାନ ମାଛରେ ହିଁ ଆଜି ଘରକୁ ଯିବାକୁ ପଡ଼ିବ କିନ୍ତୁ ଅଧଘଣ୍ଟା ପରେ ଯେତେବଳେ ଜାଲ ଫିଙ୍ଗିଲି ସେତେବଳେ ଜାଲ ଯେତେବଳେ ଭିଡ଼ିଲି ସେତେବେଳେ ମୋତେ ଜାଲ ଟା ବହୁତ ଟାଣ ଟାଣ ଫିଲ ହେଲା ଆମେ ଦି ଜଣ ସାଙ୍ଗ ଯାଇଥିଲୁ ଦି ଜଣ ମିଶିକି ଯେତେବଳେ ଜାଲକୁ ଘାଇ କୂଳକୁ ଭିଡ଼ିଲୁ ଦେଖିଲୁ ଯେ ଆମ ଜାଲରେ ବହୁତ ବଡ଼ ମାଛ ଟେ ଲାଗିଛି କମ ସେ କମ ଦଶ କିଲୋ ହୋଇଥିବ ମୁଁ କେବେ ଜୀବନରେ ଭାବି ନଥିଲୁ ଯେ ଜାଲରେ ଏତେ ବଡ଼ ମାଛ ଲାଗିଯିବ ଆଜି ବୋଲି ବହୁତ ଖୁସି ଲାଗିଲା ସେତେବେଳେ ଖବର ଗାଁର ଚାରିଆଡ଼େ ଖେଳିଗଲା ବହୁତ ଲୋକ ଆସିକି ଘାଇ କୂଳରେ ଏକାଠି ହେଲେ ଆମ ଅଞ୍ଚଳରେ ମାଛ କିଲୋ ଦେଢ଼ଶହ ଟଙ୍କା କିନ୍ତୁ ସେ ଦିନ ମାଛ କିଲୋ ଦୁଇଶହ ରେ ମୁଁ ବିକିଛି